ବଡ଼ ବଡ଼ ଚାଷୀମାନଙ୍କର ବ୍ୟବସାୟରେ ବହୁତ ଉନ୍ନତି ହେଉଛି ସେମାନଙ୍କର ଚାଷୀ ଧାନ ଅମଳ କଲେ ମଣ୍ଡିରେ ଦେଲେ ସେ ବହୁତ ଲାଭବାନରେ ରହିଲେ ଆଉ ଏଇ ଯେଉଁମାନେ ଅଳପ ଚାଷୀ ବ୍ୟବସାୟୀମାନେ ସେମାନେ ଯେତିକି ଅମଳ କଲେ ତାଙ୍କର ଘର ଖାଇବା ପାଇଁ ଗୁଜୁରାଣ ମେଣ୍ଟେଇବା ପାଇଁ ରହିଲେ ସେ ସେ ବଡ଼ ବଡ଼ ଚାଷୀମାନଙ୍କଠାରୁ ସେମାନେ ଟିକେ କମ ହେଇ ଯାହା ଗାଁ ବେପାରୀମାନଙ୍କୁ ବି ଦେଉଛନ୍ତି ଯାହା ଖାଇବାକୁ ରଖିଲେ ଆଉ ଯାହା ବଳିଲା ସେଇ ଗାଁ ବେପାରୀମାନଙ୍କୁ ଦେଇକିରି ଇଏ କରୁଛନ୍ତି ଆଉ ସେମାନଙ୍କର ଚାଷରେ ଉନ୍ନତି ଏତେ କରୁୁନି ଆଉ